ଆମର ଦଣ୍ଡନାଚ ଗୀତ ଗୌଡ଼ବାଡ଼ି ଖେଳ ରଜଦୋଳି ଗୀତ ଦାସକାଠିଆ ଗୀତ ଏବଂ ଖଜଣି ଭଜନ ଏଗୁଡ଼ିକ ଆମର ଏ ସାଧାରଣତଃ ପୁରପଲ୍ଲୀମାନଙ୍କରେ ଲୋକାଦୃତ ହୋଇଆଛି ଦଣ୍ଡନାଚ କହିଲେ ଆମର ଏହା ହେଉଛି ଏକ କଷ୍ଟସାଧ୍ୟ ନାଚ ଏବଂ ନିଜକୁ ଦଣ୍ଡ ଭୋଗକରି ଶିବପାର୍ବତୀଙ୍କର ଧର୍ମକୁ ପ୍ରଚାର କରିବା ଏହାର ହେଲା ମୂଳଲକ୍ଷ୍ୟ ଗୌଡ଼ବାଡ଼ି ହେଲା କୃଷ୍ଣଙ୍କର ପିଲାମାନ ପିଲାମାନଙ୍କ ସହିତ ସେତେବେଳେ କିପରି ଗାଈ ଚରାଉଥିଲା ବେଳେ ବା ପିଲାମାନଙ୍କ ସହିତ ସେ କିପରି ଗୌଡ଼ବାଡ଼ି ଖେଳି ଲୋକମାନଙ୍କ ଭିତରେ ମନୋରଂଜନ କାର୍ଯ୍ୟ କରୁଥିଲେ ଆଜି ପର୍ଯ୍ୟନ୍ତ ମଧ୍ୟ ତାକୁ ସେହିଟାକୁ ପ୍ରଚଳନ କରାଯାଇଛି ଏବଂ ରଜଦୋଳି ଖେତ ସାଧାରଣତଃ ଝିଅପିଲାମାନେ ଏହି ଗୀତଗୁଡ଼ିକ ସାଧାରଣତଃ ବୋଲିଥାନ୍ତି ଏବଂ ସେଥିରେ ସେ ନୂଆଲୁଗା ପିନ୍ଧି ଏବଂ ଦୋଳି ଟାଙ୍ଗି ସେହିଥିରେ ସେମାନେ ବସି ଖେଳ ଖେଳିଥାନ୍ତି ଏବଂ ଦାସକାଠିଆ ହେଲା ଆମର ସେହିପରି ଆମର ବିଭିନ୍ନ ପ୍ରକାର ଭଗବାନଙ୍କର ଜୀବନଦର୍ଶନ ଉପରେ ଦାସକାଠିଆ ମାଧ୍ୟମରେ ଲୋକମାନଙ୍କୁ ଉପକାର କରାଇଥାଏ ଖଞ୍ଜଣି ଭଜନ ଆମର ଯେଉଁ ଅଛନ୍ତି ଛୋଟ ଛୋଟ ଭଜନ ମାଧ୍ୟମରେ ଲୋକମାନଙ୍କ ପ୍ରତି ଧାର୍ମିକ ଚେତନା ସୃଷ୍ଟି କରିବା ଏ ଭଜନ ଖଞ୍ଜଣି ଭଜନର ଉଦ୍ଦେଶ୍ୟ